ବଙ୍ଗାଳୀ ଏବଂ ହିନ୍ଦୀ ବୋଲି ଅଞ୍ଚଳର ଅନ୍ୟ ଭାଷା ସହିତ ଆମ ଓଡ଼ିଆ ଭାଷା ଜଡ଼ିତ କାହିଁକି ନା ଆମ ଆମ ରାଜ୍ୟର ଶେଷ ସୀମା ବା ଶେଷ ବର୍ଡରରେ ତାଙ୍କ ତାଙ୍କ ରାଜ୍ୟ ଗୁଡ଼ିକ ଅବସ୍ଥିତ ସେହି ଯୋଗୁଁ ଆମ୍ଭ ରାଜ୍ୟ ଓ ତାଙ୍କ ରାଜ୍ୟ ସହିତ କିଛି ପ୍ରକାର ଦେଖିବାକୁ ଗଲେ ନିବିଡ଼ ସମ୍ପର୍କ କିମ୍ବା ଦେଶ ଦେଶ ମଧ୍ୟରେ ଥିବା ଯୋଉଁ ସମ୍ପର୍କ ଜଡ଼ିତ ହୋଇଅଛି ଏବଂ ଏ ଗୋଟିଏ ଦେଶରୁ ଅନ୍ୟ ଦେଶ ଲୋକେ ଯିବାଆସିବା କରୁଛନ୍ତି ଏବଂ ସେଠାକାର ଭାଷା ସେଠାକାର ଭାଷା ଲାଙ୍ଗୁଏଜ ସେମାନେ ଶିଖିକି ଆସୁଛନ୍ତି ଅନ୍ୟ ଦେଶକୁ ଏବଂ ସେଠାରେ ସେମାନଙ୍କ ଯେମିତିକି